ନଅ ଚାର ଦିହଜାର ସାତ ପାଞ୍ଚ ତିନ ଦିହଜାର ନଅ ଦୁଇ ନଅ ଦିହଜାର ଚଉଦ ସାତ ବାର ଦିଇହଜାର ଉଣେଇଶ ଏକୋଇଶ ତିନ ଦିହଜାର ଚବିଶ